ଆମ ବାଡ଼ି ବଗିଚାରେ ବିଭିନ୍ନ ପ୍ରକାର ପନିପରିବା ଲଗାଇ ଥାଉ ଯେମିତି କି ବାଇଗଣ ଭେଣ୍ଡି ବିଲାତି ଝୁଡ଼ଙ୍ଗ କଞ୍ଚା ଲଙ୍କା ଇତ୍ୟାଦି ସବୁ ଲଗାଇଥାଉ ତାକୁ ମଧ୍ୟ ଭଲ ଭାବରେ ଖୁସାଇ କିଛି ଖତ ସାର ମଧ୍ୟ ଦେଉ ଭଲ ଇଏ ଭଲ ଆମଦାନୀ ହୁଏ ତା ସହିତ ଆମେ ମଧ୍ୟ କିଛି ଯଦି ପୋକ ଫୋକ ଲାଗିଲା ତା ପାଇଁ ଔଷଧ କିଛି ବ୍ୟବହାର କରୁ ଔଷଧ ଦେଲେ ପୋକ ଆଉ ଲାଗନ୍ତି ନାହିଁ ତା ସହିତ ତା ଭଲ ଫଳ ମଧ୍ୟ ଆସିଥାଏ ବାଇଗଣ ବିଲାତି କାକୁଡ଼ି ଝୁଡ଼ଙ୍ଗ କଞ୍ଚା ଲଙ୍କା ଆଦି ସବୁ ମଧ୍ୟ ଉତ୍ପାଦନ ହୁଏ ଆଉ ଏମିତି ସବୁ କିଛି ତା ଟାଇମ୍ରେ ପାଣି ସାର ଔଷଧ ସବୁ ସଠିକ୍ ମାତ୍ରାରେ ସବୁ ସବୁ ସମୟରେ ଯେତେବେଳେ ଯାହା ଦରକାର ସବୁ ଯୋଗାଇ ଦେଉ